ଇନ୍ଧନ ଗ୍ୟାସ୍ ବ୍ୟବହାର କରିବାର କିଛି ଦିନ ପରେ ତା'ର ରଙ୍ଗ ଛାଡ଼ିଯାଉଛି ତା'ର ବର୍ଣ୍ଣର୍ ଖରାପ ହୋଇଯାଉଛି ଏହାର ଦରଦାମ ବୃଦ୍ଧି ହେଉଥିବାରୁ ଗ୍ୟାସ୍କୁ ସଠିକ୍ ଭାବରେ ବ୍ୟବହାର କରିବା କଷ୍ଟକର ହେଉଅଛି ଏଥିରେ ରୋଷେଇ ହେଉଥିବା ଖାଦ୍ୟ ସାମଗ୍ରୀରେ ପାରମ୍ପରିକ କାଠଚୁଲିର ସ୍ୱାଦ ମିଳିନଥାଏ